ମୁଁ ଦୁଇଦିନ ତଳେ ସାବୁନ କିଣିଥିଲି ମାର୍କେଟରୁ ଆଉ ସେ ସାବୁନଟା ଟିକିଏ ୟୁଜଫୁଲ୍ ଲାଗୁନାହିଁ ଆଉ ଫ୍ରେଶ୍ ବି ଲାଗୁନାହିଁ ଆଉ ତାକୁ ଲଗାଇବା ଦ୍ବାରା ବଡିଟା ବି ବହୁତ କୁଣ୍ଡେଇମୁଣ୍ଡେଇ ହେଉଛି ଆଉ ସେତେ ସ୍ମେଲ ବି ତା'ର ନାହିଁ ସେ ବହୁତ ଡିଫେକ୍ଟ ଲାଗୁଛି ସେଇଟା ଆଉ ତା ମୁଁ ଭାବୁଚି ସେ ସାବୁନ ମୁଁ ଆଉ କିଣିବିନାହିଁ ଅଲଗା ପ୍ରଡକ୍ଟ କିଣିବି ପ୍ରଡକ୍ଟ କିଣିବାଦ୍ୱାରା ମୋର ଇନଫେକ୍ସନ ବି ରହୁଛି ଆଉ ମୁଁ ନେକ୍ଷ୍ଟ ଭାବୁଛି ଆଉ କଣ ୟୁଜ୍ କରିବି ୟୁଜ୍ କଲେ ମୁଁ ତାର ଫଳାଫଳ ପାଇବି